ଆମ ଗାଁର ଆଖପାଖରେ ଶିଶୁ ଶ୍ରମିକ ସଂଖ୍ୟା ବହୁତ ବେଶୀ କାରଣ ଆମ ଆଖପାଖ ଗାଁରେ କୌଣସି ସ୍କୁଲ୍ ବିଦ୍ୟାଳୟ ଅଙ୍ଗନବାଡ଼ି କେନ୍ଦ୍ର କିଛି ମଧ୍ୟ ନାହିଁ ଏଇଠୁ ଲୋକମାନେ ଜାଣି ନାହାନ୍ତି ଶିକ୍ଷା କ'ଣ ବିଦ୍ୟାଳୟ କ'ଣ ଶିକ୍ଷା କ'ଣ ଏଇସବୁ ଏମାନେ କିଛି ଜାଣିନାହାନ୍ତି ସେମାନେ ଚଳେଇବେ କେମିତି ଯଦି ଶିକ୍ଷା ନଥିବ ଶିକ୍ଷା ନଥିଲେ ତ ଚଳିପାରିବେନି ହେଲେ କେତେ ଲୋକ ଅଛନ୍ତି ତାଙ୍କ ଘରଲୋକ କୁହନ୍ତି ଯା ସେଇ ଲୋକର ଜମିରେ ଯା କାମ କରିବାକୁ ଯା ନହେଲେ ଆମେ ଖାଇବୁ କ'ଣ ଚଳିବୁ କ'ଣ କେମିତି ରହିବୁ ଛୋଟ ଛୁଆମାନେ କ'ଣ କରିବେ ଘରଲୋକ କଥା ତ ଶୁଣିବାକୁ ପଡ଼ିବ ସେମାନେ ଲୋକମାନଙ୍କ ଜମିରେ ଯାଆନ୍ତେ କାମ କରିବାକୁ ଯଦି ଆମର ସରକାର ଭଲ ହେଇଥାନ୍ତା ତା'ହେଲେ ଏହିସବୁ ହେଇନଥାନ୍ତା ଛୋଟ ଛୁଆମାନେ ଶିକ୍ଷା ପାଇଥାନ୍ତେ ଶିକ୍ଷାର ଅଭାବ କ'ଣ ଏମାନେ ଜାଣି ପାରିଥାନ୍ତେ ତାଙ୍କେ ସକାଳ ଛଅଟାରେ ଯିବେ ଆଉ ସନ୍ଧ୍ୟାବେଳେ ଆସିବେ ଏତେ ପରିଶ୍ରମ କରିବେ ତାଙ୍କେ ଭଲ ଭାବରେ କିଛି ଖାଇ ମଧ୍ୟ ପାରୁନାହାନ୍ତି ଚଳୁଛନ୍ତି ବହୁତ କଷ୍ଟରେ ତାଙ୍କେ ଭଲ ପିନ୍ଧିବା ପାଇଁ ଭଲ ପୋଷାକ ମଧ୍ୟ ତାଙ୍କ ପାଖରେ ନାହିଁ ତାଙ୍କର ଛୋଟ ଛୋଟ ଭଉଣୀମାନଙ୍କୁ ଏମିତି ବାହା କରେଇବେ ସେଇଟା ମଧ୍ୟ ତାଙ୍କର ଚିନ୍ତା ମୁଣ୍ଡରେ ଚିନ୍ତାର ବିଷୟ ତାଙ୍କର ବାବା ମା କାମକୁ ଯାଉଛନ୍ତି ହେଲେ ଏମାନେ ପରିଶ୍ରମ ତ ବହୁତ କରୁଛନ୍ତି କିନ୍ତୁ ପାରିଶ୍ରମିକ ବହୁତ କମ୍ ପାଉଛନ୍ତି କ'ଣ କରିବେ ଏମାନେ